ଆମର ଭାରତୀୟ ଗଣମାଧ୍ୟମ ବିଷୟରେ ଆମର ଓ ଟି ଭି କନକ ନ୍ୟୁଜ୍ ଏସବୁ ଦେଖୁଛୁ ଆମେ ହେଲେ ବି ଖବରକାଗଜରେ ଦେଖ କିଛିଟା ଏମିତି ସତ ନଥିବା ଘଟଣା ବି ବାହାରି ଆସୁଛି ତାହିଁରେ ଆମେ ଆମେ ଜାଣି ଆମେ ଜାଣିବା ଉଚିତ୍ ଯେ ସତ ଘଟଣାଟା ଯଦି ସଠିକ୍ ଭାବରେ ଯଦି ଆସିବ ଆମେ ଆମର ଓଡ଼ିଶାର ଲୋକ କି ଆମ ଓଡ଼ିଆ ଆମର କୋରାପୁଟ ଜିଲ୍ଲାଟା ଟିକିଏ ଆଗକୁ ଚେଞ୍ଜ୍ ହୋଇଯାଇଥାନ୍ତା ଆମେ ସେସବୁ ଚାହୁଁଛୁ ସେ ଖବରକାଗଜ ହେଉ ନ୍ୟୁଜ୍ ଚ୍ୟାନେଲ୍ ହେଉ ସବୁ ସତ ଘଟଣାଟା ଆସୁ ଆମ ସେ ବିଷୟରେ ସେ ଆଗକୁ ଆମେ ଯେମିତିକି ଆମେ ଆଗକୁ ବଢ଼ିବୁ ଏ ଆମେ ଯେଉଁ ଆମେ ନ୍ୟୁଜ୍ଟା ହେଉ କି ଖବରକାଗଜ ବି ଦେଖିକି ଆମେ ଜାଣିବୁ ଯେ ଏ ରାସ୍ତାରେ ଯିବାଟା ବି ଭଲ୍ ନୁହଁ ସେ କାମ କରିବା ଭୁଲ୍ ଏସବୁ ଆମେ ଜାଣିବୁ ଘରେ ହେଉ ବାହାରେ ହେଉ ଯୁଆଡେ ଗଲେ ବି ଆମେ ମନରେ ଗୋଟେ ଚିନ୍ତାଧାରା ରହିବ ସେଥିପାଇଁ ଖବରକାଗଜ ହେଉ କି ନ୍ୟୁଜ୍ରେ ବି ସତ ଘଟଣା ହେଲେ ଟିକିଏ ଆସୁ ବୋଲି ଆମେ ଚାହୁଁଛୁ